ଆମର ସ୍ଥାନୀୟ ଖବରକାଗଜ କହିଲେ ମୁଖ୍ୟତଃ ଆମେ କେତେଗୁଡ଼ିଏ ଖବରକାଗଜକୁ ପ୍ରାଧାନ୍ୟ ଦେଇଥାଉ ଯେମିତିକି ଆମର ସମାଜ ହଉ ପ୍ରଜାତନ୍ତ୍ର ଧରିତ୍ରୀ ପ୍ରମେୟ ସମ୍ବାଦ ତ ଏ ସବୁ ଖବରକାଗଜ ଆମର ଏ ଅଞ୍ଚଳରେ ଏଁ ଆସୁଛି ଏବଂ ଲୋକମାନେ ମଧ୍ୟ ସେ ଖବରକାଗଜକୁ ପଢ଼ୁଛନ୍ତି ଏବଂ ଜାଣୁଛନ୍ତି ଏ ଖବରକାଗଜ ମାଧ୍ୟମରେ ଶିକ୍ଷାଉପରେ ମଧ୍ୟ ବହୁତଗୁଡ଼ିଏ ଜିନିଷ ଆମେ ଜାଣିଥାଉ ଯେମିତିକି ଆମର ଗଣିତ ହଉ ବିଜ୍ଞାନ ହଉ ଅର୍ଥନୀତିବିଜ୍ଞାନ ହଉ ଆମର ଇତିହାସ ହଉ ତ ବହୁତଗୁଡ଼ିଏ ଜିନିଷକୁ ଅ ସେମାନେ ପ୍ରଚାରିତ କରିଥାନ୍ତି ଏବଂ ଏ ଖବରକାଗଜ ମାଧ୍ୟମରେ ପିଲାମାନେ ଜାଣନ୍ତି ଏବଂ ଆମେମାନେ ମଧ୍ୟ ଜାଣିପାରୁ ଆଉ ଗୋଟେ ଜିନିଷ ଦେଖିବାକୁଗଲେ ବର୍ତ୍ତମାନ ବହୁତଗୁଡ଼ିଏ ଲୋକ ଯେଉଁମାନେ ପଇସାନାହିଁ ଟିଉସନ୍ ଦବାପାଇଁ ତ ସେମାନେ ମଧ୍ୟ ଅ ତାଙ୍କ ପିଲାମାନେ ଏ ଟିଉସନ୍ ରୁ ବଞ୍ଚିତ ହୁଅନ୍ତି ଏବଂ ସେମାନେ ମଧ୍ୟ ଶିକ୍ଷା ପାଇପାରନ୍ତି ନାହିଁ କିନ୍ତୁ ଏଇ ଗଣମାଧ୍ୟମ ମାଧ୍ୟମରେ ସେମାନେ ଏ ଖବରକାଗଜରୁ ମଧ୍ୟ ଗଣିତ ହଉ ବିଜ୍ଞାନ ହଉ ସାହିତ୍ୟ ହଉ ଇତିହାସ ହଉ ଏମାନେ ଜାଣିପାରନ୍ତି ଏବଂ ପଢ଼ନ୍ତି ସେଇଟା ମଧ୍ୟ ଗୋଟେ ମାଧ୍ୟମ ଯେ ପିଲାମାନଙ୍କୁ ଖବରକାଗଜ ମାଧ୍ୟମରେ ଶିକ୍ଷାପ୍ରଦାନ କରିବା ତେଣୁକରି ଦେଖିବାକୁଗଲେ ଖବରକାଗଜ ମାଧ୍ୟମରେ ଆମର ଅ ଉଚ୍ଚଶିକ୍ଷା ହଉ ବା ଆମର ହାଇସ୍କୁଲ ପର୍ଯ୍ୟନ୍ତ ଶିକ୍ଷା ହଉ ସବୁଶିକ୍ଷା ଦିଆଯାଉଛି ଏବଂ ଆମ ପିଲାମାନେ ମଧ୍ୟ ଜାଣିପାରୁଛନ୍ତି